ଓଡ଼ିଶାରେ ସ୍ୱାସ୍ଥ୍ୟ ସେବୀଙ୍କ ନାଁ ରମା ଦେମାଦେବୀ ମଦର୍ ଟେରେସା ସେ କେତେ ଇଏ ମାନେ ଲୋକଙ୍କର ଗରିବ ଗୁରୁବାଙ୍କ ସେବା ଶୁଶ୍ରୂଷା କରି ବହୁତ ଆନନ୍ଦ ଆଣନ୍ତି ଗରିବ ଲୋକ ବହୁତ ସେବା ଶୁଶ୍ରୂଷା ପାଇଁ କୃଷି ଆଣନ୍ତି ରୋଗରୁ ବି ଉପକୃତ ହୋଇଛନ୍ତି ସେମାନେ କିଛି ଅନ୍ତରପାତର ଭାବନ୍ତିନି ଘୃଣା ଭାବ ଆସେନା ତାଙ୍କ ମନରେ କାରଣ ସେମାନେ ଲୋକଙ୍କୁ ଗୁହ ଝାଡ଼ା ପରିଶ୍ରା କିଛି ପୋଛନ୍ତି କିନ୍ତୁ କେବେ ମନରେ ଘୃଣା ଆଣିକରି ଇଏ କରନ୍ତିନି ଘୃଣା ଆଣନ୍ତିନି ରୋଗୀଙ୍କ ମନରେ ସେ ଲୋକ ତାଙ୍କ ତ ବହୁତ ଉପକୃତ ହୋଇଛନ୍ତି ରୋଗୀ କେବେ ଭାବେନା ରୋଗୀ ଦେବୀ ଭାବେ ମାନେ ସ୍ୱେଚ୍ଛାସେବୀଙ୍କୁ ନେଇ ସେମାନେ ବହୁତ ଲୋକଙ୍କୁ କେବେ ମାନେ ନିଜ ପରିବାର କ'ଣ ନିଜ ନିଜର ଭାବିକରି ସେମାନେ ସେବା କରନ୍ତି ରୋଗୀ ହିଁ ତାଙ୍କର ସବୁକିଛି ସେ କିଛି ଅନ୍ତର ପାତର ଭାବନ୍ତିନି ନିଜ ପର ଭାବନ୍ତିନି ଘୃଣାଭାବ ଆସେନି ରୋଗୀଙ୍କ ପ୍ରତି ସେ ନିଜର ଭାବିକରି ନିଜ ପରିବାର ଭାବି ନିଜ ସଦସ୍ୟ ଭାବି ସେମାନେ ସ୍ୱଚ୍ଛ ଭାବେ ସେବା କରନ୍ତି ଆମ ମନର ମନରେ ଆତ୍ମନିର୍ଭରଶୀଳ ଭାବି ସେବା କରନ୍ତି ମନରେ ନିଜର ଭାବି ସେବା କରନ୍ତି ମନରେ ତା'ର ଗର୍ବ ଆସେନା କିଛି ଦୁଃଖ ଆସେନା ମନରେ ଗୋଟେ ସୁଖ ଆନନ୍ଦ ଆସେ ତାଙ୍କ ସେବା କରି ଗରିବମାନଙ୍କ ସେବା ଶୁଶ୍ରୂଷା କରି ଗରିବ ହୋଇ ତାଙ୍କ ସେବା ଶୁଶ୍ରୂଷା ପାଇଁ ଚିର ଉପକୃତ ହୋଇଛନ୍ତି ସବୁ ଜନ୍ମନ୍ତ ରୋଗ ବି ତାଙ୍କଠୁ ଦୂରେଇ ଯାଇଛି ଗରିବ ବହୁତ ଆନନ୍ଦ ହୋଇଛନ୍ତି ତାଙ୍କ ସେବା ଶୁଶ୍ରୂଷା ପାଇଁ ଆଜି ଗରିବ ଉପଲବ୍ଧ ହୋଇଛନ୍ତି ସେବା ଶୁଶ୍ରୂଷା ପାଇଁ ଶେଚ୍ଛାସେବୀଙ୍କଠାରୁ